ମୋ ପିଲାଦିନର ଗୋଟେ ସ୍ମୃତି ରହିଛି କହିବି ମାନେ ମୁଁ ଚାହିଁଥିଲି ଗୋଟେ ପାଠ ପଢ଼ିକି ଗୋଟେ ଭଲ ଚାକିରୀ କରିବି କିନ୍ତୁ ସେତିକି ମୋ ଭାଗ୍ୟରେ ହୋଇପାରିଲା ନାହିଁ ମିଳିଲା ନାହିଁ ସେ ଚାନ୍ସ ସୁଯୋଗ ମିଳିଲା ନାହିଁ କି ଚାନ୍ସ ମିଳିଲାନି ଆର୍ଥିକ ଅବସ୍ଥା ବି ଭଲ ନଥିଲା ହଁ ମୁଁ ବି ଏମିତି ଥରେ ଯାଉଥିଲି ଆମରି ଏଇ ବାଲିଯାତ୍ରା ଦେଖି ପ୍ଲସ୍ ଟୁ ପଢ଼ିଲାବେଳେ ମୋର ସାଙ୍ଗର ମୋର ଯାଉଥିଲୁ ବାଲିଯାତ୍ରା ଦେଖି ବାଟରେ ଗୋଟେ ଗାଡି ଆକ୍ସିଡ଼େଣ୍ଟ୍ ହେଲା ସେ ଗାଡ଼ିରେ ପ୍ରାୟ ମରିଗଲେ କେତେ ଜଣ ଲୋକ ଏବେ ବି ସେ ଲୋକ ଇନ୍ଜୋର୍ଡ୍ ହୋଇକି ଅଛନ୍ତି ବଞ୍ଚିଛନ୍ତି ମାନେ ଠେଲା ଗାଡ଼ିରେ ବୁଲୁଛନ୍ତି କିନ୍ତୁ ମୋର ଗୋଟେ ସାଙ୍ଗ ମୁଁ ସମସ୍ତେ ଗାଡ଼ିରେ ବାହାରି ସାରିଲା ପରେ ମୁଁ ସେ ଲାଷ୍ଟ୍ରେ ସେ ଗାଡ଼ିରୁ ବାହାରିଲି ମୋର ଯେଉଁ ସାଙ୍ଗଟା ମୋ ସାଙ୍ଗରେ ଯାଇଥିଲା ସେ ଭାବିଲା ସେ ଆଗ ବାହାରି ଯାଇଛି ମୋତେ ଦେଖିକି ତା ମନ ବୁଝୁନଥିଲା କାଳେ ମୁଁ ଗାଡି ଭିତରେ ରହି ଯାଇଛି ଏକ୍ସପାଡ୍ କରିଯାଇଛି ବୋଲି ସେ ତା ମନ ବୁଝୁନଥିଲା ବସ୍ଟାକୁ ଟେକୁ ଥିଲା କିନ୍ତୁ ମୁଁ ସବା ଲାଷ୍ଟ୍ରେ ବାହରିକି ଦେଖିଲି ତା ମନ ବୁଝୁନି ସେ କାନ୍ଦିକି ବସ୍ଟା ନିଜେ ଟେକୁଛି ମାନେ କେତେ କଷ୍ଟ ଲାଗୁଛି ଯେ ମୁଁ କାଳେ ତା ଭିତରେ ରହିଥିବି ସେ ବଡ ସ୍ମୃତି ରହିଯାଇଛି ଆଉ ଛୁଆଦିନେ ମୁଁ ଏମିତି ଖେଳୁଥିଲି କ୍ରିକେଟ୍ରେ ମାନେ ଗଛ ପାଖରେ ଗୋଟେ ଚଡ଼କ ବିଜୁଳି ମାରିଲା ଗଛ ଜଳିଗଲା କିନ୍ତୁ ଭାଗ୍ୟବଶତଃ ଆମେ ବଞ୍ଚିଗଲୁ ସେ ବି ଗୋଟେ ସେମିତି ସ୍ମୃତି ହୋଇକି ରହିଛି